ନୃତ୍ୟର ବିଭିନ୍ନ ଶୈଳୀର ବିକାଶରେ ସାଂସ୍କୃତିକ ପ୍ରଭାବ ଲୋକମାନଙ୍କୁ ବଦଳାଇ ଦେଇ ଗୋଟିଏ ଚରିତ୍ର ବାଟକୁ ଭଲ ମଣିଷ କରି ସେମାନଙ୍କୁ ଓଡ଼ିଆ ଭାଷା ପ୍ରତି ଧ୍ୟାନ ଦେବାର ସୁଯୋଗ ଦେଇଥାଏ ଯାହାକି ଲୋକନୃତ୍ୟ ମାଧ୍ୟମରେ ଏବଂ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଇଥାଏ ଏବଂ ସେମାନଙ୍କୁ ଆଉ ମଧ୍ୟ ଅଭିନୟରେ ଓଡ଼ିଆ ଭାଷା ପ୍ରତି ଧ୍ୟାନ ଦେବା ପାଇଁ ସୂଚାଇଥାଏ ଯାହାକି ନାଟକ ମାଧ୍ୟମରେ ନୃତ୍ୟ କରି ଦେଖାଇବା ଟେଲିଭିଜନ୍ ମାଧ୍ୟମରେ ନୃତ୍ୟ କରି ଦେଖାଇବା ଗାଁ ଗହଳି ମଝିରେ ନୃତ୍ୟ କରି ଦେଖାଇବା ଦ୍ୱାରା ଲୋକମାନେ ଜାଣିପାରିବେ ଯେ ଏହା ହେଉଛି ଓଡ଼ିଶୀ ନୃତ୍ୟ ଏବଂ ସେମାନେ ଆମର ଓଡ଼ିଆ ଭାଷା ପ୍ରତି ସମ୍ମାନ ଦେବେ ଯାହା ଆମେ ଭାବୁଛୁ